ସରକାରଙ୍କ ଠାରୁ କୃଷି ଚୟନ କରିବା ପାଇଁ ବିଦ୍ୟୁତ ସାହାଯ୍ୟ ନିହାତି ଆବଶ୍ୟକ ତେଣୁ ଆମେ ଆମର ପାଞ୍ଚ ଛଅ ମାଣ ଜମି ଅଛି କିନ୍ତୁ ଆମେ ଡିପଟେଲ୍ ଟେ ନାଇଁ ସେଲୋ ଟେ ନାଇଁ ଆମେ ଚାଷବାସ କରିବୁ କେମିତି ସେଥିପାଇଁ ତ କିଛି ସାହାଯ୍ୟ ଆମୁକୁ ଦରକାର ଆପଣ ଆମୁକୁ ସେ ସାହାଯ୍ୟ ଦିଅନ୍ତୁ ଯେ ଆମେ ଚାଷଜମି କଲେ ଆମେ ହଟାତ୍ ଆମେ ଚାଷଟେ କରିଛୁ ଦେଖିଲାବେଳକୁ ଲାଇନ୍ ନାହିଁ ପାଣି ଚାଲି ଯାଉଛି ଲାଇନ୍ ହଟାତ୍ କିନା ଲାଇନ୍ ପଳାଇ ଯିବ ଆମେ ବିଦ୍ୟୁତ ପଳାଇ ଗଲେ ଆମେ ଚାଷ ଜମି କେମିତି କରିମୁ ତେଣୁ ଆପଣ ଆମ ଗ୍ରାମରେ ଗୋଟେ ଗୋଟେ ଡିପଟେଲ୍ ବସାନ୍ତୁ ଗୋଟେ ଗୋଟେ ସେଲରି ବସାନ୍ତୁ ଆମୁକୁ ଆପଣ ସେଲଟେ ଦେଲେ ଆମେ ଖୁସି ହୁଅନ୍ତୁ ଯାହା ହଉ ସରକାରଙ୍କ ସାହାଯ୍ୟରୁ ଆମେ କିଛି ଚାଷଜମି ଟେ କରି ପାରୁଛୁ ତେଣୁ ସରକାର ଆମୁକୁ କିଛି ସାହାଯ୍ୟତା ଦଉନାହାନ୍ତି କହୁଛନ୍ତି ଅମର ଦଶ ମାଣ ବାର ମାଣ ଜମି ଅଛି ଆମେ ଦୁଇ ତିନ ଥାନା ଚାଷ କରି ପାରନ୍ତେ କିନ୍ତୁ ବିଦ୍ୟୁତର ଆମର ଅଭାବ ରହୁଛି ତେଣୁ ଆପଣ ଯେତେ ଶୀଘ୍ର ପାରୁଛନ୍ତି ଆମୁକୁ ଦିଅନ୍ତୁ ଗୋଟେ ଡିପଟେଲ୍ ଗୋଟେ ଦିଅନ୍ତୁ ଗୋଟେ ସେଲୋ ଆଣିକି ଆମୁକୁ ଦିଅନ୍ତୁ କେତେ ପ୍ରକାର ପାଇପ୍ ବାହାରିଲାଣି କେତେ ପ୍ରକାର ଆଜିକାଲି ବାହାରିଲାଣି ଇଲେକ୍ଟ୍ରି ସାହାଯ୍ୟ ଇଲେକ୍ଟ୍ରି ଯନ୍ତ୍ର ଆଣିକି ଦିଅନ୍ତୁ ତେଣୁ କୃଷକମାନେ ମଧ୍ୟ ଆମେ ହେଲୁ କୃଷକ କୃଷକମାନେ ଆମେ କ'ଣ କରିବୁ ତ ଆବଶ୍ୟକ ହେଉଛି ହଟାତ୍ ଧାନ ବାହାରୁଛି ଧାନ ବାହାରିଲା ବେଳକୁ ପାଣିଟେ ଥିବନି ଲାଇନଟେ ଥିବନି ଧାନଟେ ବାହାରିବ କେମିତି ତାହେଲେ ଆମେ ଚଳିମୁ କେମିତି ହଟାତ୍ ଲୋକମାନେ ଧାନ ବିହନ ଉପୁଡ଼ିଲା ବେଳେ ପାଣି ଥିବନି କିଆରୀ ସବୁ ଶୁଖିଯାଇଛି ତାହେନେ ଆମେ ଲୋକମାନେ ବି ଚଳିବେ କେମିତି ବର୍ତ୍ତମାନ ପାଇଁ ସରକାରଙ୍କ ତରଫରୁ ଆପଣ ସାହାଯ୍ୟ କରନ୍ତୁ ଯାହାକି ଲାଇନ୍ର ଅସୁବିଧା କିଛି ନହଉ ବିଦ୍ୟୁତ ଆପଣ ଦିଅନ୍ତୁ ସବୁଦିନେ ଯେମିତିକା ଲାଇନ୍ ରହିବ ଅଳ୍ପ ମାତ୍ରାରେ ଲାଇନ୍ କାଟନ୍ତୁ ଆପଣ ଆମୁକୁ ସାହାଯ୍ୟ କରନ୍ତୁ ଯେଉଁ ସାହାଯ୍ୟରେ କି ଆମେ ଧାନଟେ ପାଚିଯାଉଥିବ ଧାନଟେ ବାହାରି ଯାଉଥିବ ହଟାତ୍ ଲାଇନ୍ଟେ ଥିବନି ଏବର୍ଷ ବହୁତ ଅସୁବିଧା ହେଇଛି ଲୋକମାନଙ୍କ ପାଇଁ ଏବର୍ଷ ପୁରା ମରୁଡ଼ି ଉପରକୁ ଚାଲି ଯାଇଛି ତ ଆପଣମାନେ ତ ସବୁ ଜାଣିଥିବେ କେତେ ଲୋକମାନେ କେତେ ଅସୁବିଧା ଭୋଗ କରୁଛନ୍ତି ତେଣୁ ଆପଣମାନେ କାମ କରନ୍ତୁ ଏ ଅସୁବିଧା ଆଉ ଦିଅନ୍ତୁ ନାହିଁ ବିଦ୍ୟୁତ ସେମିତି କରି ବିଶେଷ କରି କାଟନ୍ତୁ ନାହିଁ ଦିନକୁ ଥରେ ଦୁଇ ଥର ପାଞ୍ଚ ମିନିଟ୍ ଦଶ ମିନିଟ୍ କାଟନ୍ତୁ ଆଗାମୀ ଖରାଦିନ ଯେଉଁ ଆସୁଛି ତାକୁ କାଟନି ଆମେ ଚାଷ ବାସ ହିଁ କରିମୁ ଆମର ବିଦ୍ୟୁତ ହିଁ ପ୍ରଧାନ ବିଦ୍ୟୁତ ହିଁ ଆମର ସବୁ କିଛି ଆମେ ବିଦ୍ୟୁତ ବିନା ଆମେ ଚଳିପାରିବୁ ନାହିଁ କିନ୍ତୁ ଆମେ ଚାଷ ବାସ କରିମୁ ବର୍ଷୁକୁ ଦୁଇଥର ନେଖା ଆମେ ଚାଷ କରୁଛେ ତେଣୁ ଆପଣମାନଙ୍କୁ ସହାୟତା କରୁଛୁ ଆପଣମାନଙ୍କୁ ପ୍ରାର୍ଥନା କରି ନିବେଦନ କରୁଛୁ ଆପଣ ଆଉ ଲାଇନ୍ କାଟନ୍ତୁ ନାହିଁ ଆମେ ଚାଷ ବାସ କରିମୁ